ଆମେ ହେଉଛୁ କୃଷି ଶ୍ରେଣୀର ଲୋକ ତ ଆମକୁ ନିହାତି କୃଷି କ୍ଷେତ୍ରରେ ଆମକୁ ଆଗକୁ ବଢ଼ିବା ପାଇଁ ଆମକୁ ନିହାତି ଋଣ ଦରକାର ବିହନ ଦରକାର ଆମର ଆମକୁ ଭଲ ଫସଲ ଦରକାର ଆଉ ସେଥିପାଇଁ ତ ଆମକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବହୁତ ଗୁଡ଼ିଏ ସାହାଯ୍ୟ ବି କରିଛନ୍ତି ଏମିତିକି ବାତ୍ୟା ବନ୍ୟାରେ ବି ବହୁତ ଗୁଡ଼ିଏ ସାହାଯ୍ୟ କରିଛନ୍ତି ଯେମିତି ବହୁତ ଗୁଡ଼ିଏ ପ୍ୟାକେଜର ସୁବିଧା କରିଛନ୍ତି କିସାନ କ୍ରେଡ଼ିଟ୍ କାର୍ଡ଼ ମାଧ୍ୟମରେ ବି ବହୁତ ଗୁଡ଼ିଏ ସାହାଯ୍ୟ କରିଛନ୍ତି କାଳିଆ ଯୋଜନା ମାଧ୍ୟମରେ ବି କେତେ ଗୁଡ଼ିଏ ସାହାଯ୍ୟ କରିଛନ୍ତି ତ ଋଣ ମାଧ୍ୟମରେ ବି ସାହାଯ୍ୟ କରିଛନ୍ତି ବହୁତ ଗୁଡ଼ିଏ ସାହାଯ୍ୟ ସରକାର ଆମକୁ କରିଛନ୍ତି ତ ଆମକୁ ପ୍ରୋତ୍ସାହିତ କରିବା ଭଳିଆ କାମ ବହୁତ କିଛି କାର୍ଯ୍ୟ କରିଛନ୍ତି କୃଷି କ୍ଷେତ୍ରରେ ଆଜି ଆଜି ମରୁଡ଼ି ହେଇଗଲା କିମ୍ବା କିମ୍ବା ବର୍ଷା ଯୋଗୁଁ ଧାନର ମାନେ ଫସଲର କ୍ଷତି କିଛି ହେଇଗଲା ତ ସରକାର ଆମକୁ କିଛି ଋଣ ମାଧ୍ୟମରେ ବି କିଛି ସାହାଯ୍ୟ କରନ୍ତି ଆମକୁ ଋଣ ଋଣ ମାଗିବା ଦ୍ୱାରା ଆମକୁ ଋଣ ବି ଦିଅନ୍ତି ଆଉ ଯେବେ ମରୁଡ଼ି ହେଇଯିବ ବର୍ଷା ଦ୍ୱାରା କିଛି ଫସଲ ନଷ୍ଟ ହୋଇଯିବ ସେ ଋଣକୁ ମଧ୍ୟ ସେ ଛାଡ଼ କରନ୍ତି ତ ସରକାର ଆମକୁ ବହୁତ ମାଧ୍ୟମରେ ବହୁତ ଉପାୟ ମାଧ୍ୟମରେ ଆମକୁ ପ୍ରୋତ୍ସାହିତ କରନ୍ତି ବାତ୍ୟା ବନ୍ୟା ସମୟରେ ଆମକୁ କିଛି ପ୍ୟାକେଜର ସୁବିଧା କରିଛନ୍ତି ଚ ଯେମିତି ଚୁଡ଼ା ଗୁଡ଼ ମୁଢ଼ି ଏ ଏଇ ମାଧ୍ୟମରେ ବି ଆମକୁ ବହୁତ ପ୍ରୋତ୍ସାହିତ କରିଛନ୍ତି ଶିକ୍ଷା ଶିକ୍ଷା ମାଧ୍ୟମରେ ବି ବହୁତ ପ୍ରୋତ୍ସାହିତ କରିଛନ୍ତି